ହ୍ୟାଲୋ ହ୍ୟାଲୋ ହଁ କୁହ ଭାଇ ଆଉ ଆଜି ଟିକେ କାମ ରହିଗଲା ତ ବାହାରେ ଲିଭ୍ ଆପ୍ଲିକେସନ୍ଟା ଦେଇଥିଲେ କାଲି ଆଜି ଆସିଲିନି ଆଉ ଆଚ୍ଛା ଆଚ୍ଛା ସତକଥା ନା ସେଇଟା ଆମର ତାଙ୍କୁ କହୁଥିଲି ଏ କାମର ଅଲଗା କାଉଣ୍ଟର୍ ହବ ତାଙ୍କେ ବାଧ୍ୟ କରି କହୁଥିଲେ ତୁମେ କର ଆଉ ସେଟା ପାଇଁ ଟିକେ ହଟା ହଟି ହେଇଗଲା କହିଲି ଶୁଣୁନଥିଲେ

ସତକଥା ନା ନାହିଁ ନାହିଁ ମୋର ଟିକେ ଘର କାମ ରହିଗଲା ତ ଏପଟେ ବାହାରକୁ ଆସିଛୁ ଫ୍ୟାମିଲି ସହିତ

ସତକଥା ଆଉ ଆଉ ଏମିତି ଆସିଚି ବାହାରକୁ ଗଲାବେଳକୁ ସନ୍ଧ୍ୟା ହେଇଯିବ କାଲିଠୁ ଆସିବି ଆଉ କ'ଣ କରିବା ନା ଆଜି ଫ୍ୟାମିଲି ସହିତ ଟିକେ ବାହାରକୁ ଆସିବାର ଥିଲା ତ ବାଧ୍ୟ କଲେ ପଳାଇ ଆସିଲି ନେଇକି ଆପ୍ଲିକେସନ୍ଟା ଆଉ ଏ ବୁଝୁଛି ନାହିଁ ମୋ ବଦଳରେ ଆମ ପଣ୍ଡା ବାବୁ କାମ କରିବେ ବୋଲି କହିଲେ ତ ପଳାଇଆସିଲି ହଁ କେବେ ହଁ ହଁ ଠିକ୍ ଅଛି